ଆମ ଓଡ଼ିଶାର ସଂସ୍କୃତି ହେଉଛି ବହୁ ଉନ୍ନତ ଆମର ବିଭିନ୍ନପ୍ରକାରର ପର୍ବପର୍ବାଣି ପାଳନ କରାଯାଏ ଯେମିତିକି ମକର ସଂକ୍ରାନ୍ତି ବୋଇତ ବନ୍ଦାଣି ଇତ୍ୟାଦି ବହୁତ ପ୍ରକାର ରଜ ବହୁତ ପ୍ରକାର ପର୍ବପର୍ବାଣି ପାଳନ କରାଯାଏ ସେମିତି ଆମର ହେଉଛି ଗୁରାଜପୁରର ଚାନ୍ଦୁଆ ଗୋଟେ ହସ୍ତଶିଳ୍ପ ମାନେ ଏବେ ସରକାର ମଧ୍ୟ ବହୁତ ଡେଭ୍ଲପ୍ କଲେଣି ଏହି ହସ୍ତଶିଳ୍ପକୁ ନେଇକିନା ବହୁତ ଲୋକମାନଙ୍କୁ ବହୁତ ପ୍ରକାରର ଉପହାର ପ୍ରାଇଜ୍ ହେରିକା ସବୁ ଦେଲେଣି ତା'ପରେ ମାନେ ଏହି ହସ୍ତଶିଳ୍ପ ପ୍ରାୟତଃ ଗାଁର ସ୍ତ୍ରୀଲୋକମାନଙ୍କୁ ନେଇକିନା ଏବେ ଗଢ଼ିଉଠିବାରେ ଲାଗିଛି ତ ଏଥିପ୍ରତି ସରକାର ବହୁତ ମାନେ କ'ଣ ମାନେ ସହନଶୀଳ ହେଲେଣି ସାହାଯ୍ୟ ସବୁ ଯୋଗେଇ ଦେଉଛନ୍ତି ତ ନିହାତି ଏହାପରେ ବହୁତ ସାରା ଡେଭ୍ଲପ୍ମେଣ୍ଟ୍ ହୋଇଛି ତ ବହୁତ ଲୋକ ମଧ୍ୟ ଉପକୃତ ହେଉଛନ୍ତି ଏ ହସ୍ତଶିଳ୍ପକୁ ନେଇକି ଆମରି ଘରେ ମଧ୍ୟ ଚାନ୍ଦୁଆ କାର୍ଯ୍ୟ ମଧ୍ୟ ଚାଲିଛି ତ ତା'ର ମଧ୍ୟ ବ୍ୟବସାୟ ଚାଲିଛି ତେଣୁ ଆମର ରହିଲା ଆମର ଯେଉଁ ପର୍ବପର୍ବାଣି ରହିଲା ଆମର ଐତିହ୍ୟ ଆମର ଇତିହାସର ଆମର ସେହିସବୁ ବୋଇତ ବନ୍ଦାଣ ଯେପରି ଆମର କଟକରେ ଆମର ପ୍ରସିଦ୍ଧ ବାଲିଯାତ୍ରା ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୁଏ ଆମେ ଚାହୁଁଛୁ କି ସେଭଳି କେବଳ ବାଲିଯାତ୍ରା କଟକରେ ନୁହଁ ଅନ୍ୟ ମାନେ ଅନ୍ୟ ଜାଗାରେ ମଧ୍ୟ ସେଇଠି ପ୍ରସିଦ୍ଧ ଲାଭ କରିବା ଉଚିତ୍ ଅନ୍ୟ ସାମ୍ନାରେ ମଧ୍ୟ ସେଇଠି ସୃଷ୍ଟି ବାଲିଯାତ୍ରା ମାନେ ବୋଇତ ବନ୍ଦାଣ ସୃଷ୍ଟି ହେବା ଉଚିତ୍ ସମସ୍ତେ ଚାହାନ୍ତି ଆଉ ପର୍ସନାଲ୍ ମୋ କଥା ନିଜ କଥା କହିବି ଯଦି ମକର ସଂକ୍ରାନ୍ତି ହେଲା ମକର ସଂକ୍ରାନ୍ତି ଦିନ ମୋର ଜନ୍ମଦିନ ଆଉ ମୁଁ ଏତେ ବଡ଼ ଦିନରେ ଜନ୍ମ ହୋଇଥିବାରୁ ମୁଁ ନିଜକୁ ମଧ୍ୟ ବହୁତ ଗର୍ବ ମୁଁ ବହୁତ ଖୁସି ବି ଆଉ ମକର ସଂକ୍ରାନ୍ତି ଦିନ ମୁଁ ଜନ୍ମ ଆଉ ସଂକ୍ରାନ୍ତି ସଂକ୍ରାନ୍ତି ଭିତରେ ତ ମକର ସଂକ୍ରାନ୍ତି ବହୁତ ବଡ଼ ସଂକ୍ରାନ୍ତି ଗୋଟେ ଆଉ ଆମର ସେଦିନ ଗୋଟେ ବହୁତ ବଡ଼ ପର୍ବ ଆଉ ସେଦିନ ଆମର ଗୋଟେ ପ୍ରସିଦ୍ଧ ହେଉଛି ମକର ଚାଉଳ ମକର ଚାଉଳ ଭୋଗ ହୁଏ ହେଲା ତ ଏଇଟା ଲୋକମାନଙ୍କର ଐତିହ୍ୟ ରହିଛି ଆମର ସଂସ୍କୃତି ବହୁତ ଉନ୍ନତ ଧନ୍ୟବାଦ